ଗୀତ ଗାଇବା ଦ୍ୱାରା ବା ଶୁଣିବା ଦ୍ୱାରା ମୋତେ ଅଧିକ ଖୁସି ଲାଗିଥାଏ କାରଣ ମୁଁ ଯେତେ ଦୁଃଖରେ ଥାଏ ମାନେ ଗୀତ ଟିକେ ଶୁଣିଦେଲେ ମୋତେ ବହୁତ ଖୁସି ଲାଗେ ଆଉ ମୋ ସାନବେଳୁ ମଧ୍ୟ ମୋର ଇଚ୍ଛା ଥିଲା ମାନେ ମୁଁ ଗୀତ ଗାଇବି ମାନେ ମୁଁ ବହୁତ ଜାଗାରେ ଗୀତ ଗାଇ ପୁରସ୍କାର ମଧ୍ୟ ପାଏ ବୋଲି ମୋର ବହୁତ ଇଚ୍ଛା ଥିଲା ତ ମୁଁ ଯେତେବେଳେ ମୋର ପାଠପଢ଼ିବା ଦରକାର ସେତେବେଳେ ପାଠପଢ଼େ ଆହୁରି ଯାହା ବି ମୋର ଫ୍ରି ମାନେ ସମୟ ଥାଏ ସେ ସମୟରେ ମୁଁ ଗୀତ ଗାଏ ଆଉ ଯାହା ବି ଗୀତ ନିଜେ ଗାଇ ସେଇଟା ଶୁଣିଲା ପରେ ମୋତେ ବହୁତ ଖୁସି ମିଳେ ମୁଁ ଗୀତ ଗାଇ ମଧ୍ୟ ବହୁତ ଜାଗାରେ ଗୀତ ଗାଇ ପୁରସ୍କାର ମଧ୍ୟ ପାଇ ସାରିଲିଣି ତ ମୁଁ ଯେତେ ଦୁଃଖରେ ଥାଏ ଯେତେ କଷ୍ଟରେ ଥାଏ ଥିଲେ ମଧ୍ୟ ମୁଁ ଯେତେବେଳେ ଗୀତ ଟିକେ ଶୁଣେ ମୋତେ ବହୁତ ଖୁସି ଲାଗେ ତ ଏଇ ଗୀତ ଶୁଣିବା ଦ୍ୱାରା ମୁଁ ଅନ୍ୟ କିଛି ଗୀତ ମଧ୍ୟ ଶିଖି ପାରୁଛି ସେ ଗୀତରୁ କିଛି ଜାଣି ପାରୁଛି ଭଜନ ହେଉ ଯାହା ବି ଗୀତ ଅଛି ସେ ଗୀତ ଗୁଡ଼ାକ ଶୁଣିବା ଦ୍ୱାରା ମୁଁ କିଛି ମଧ୍ୟ ଶିଖି ପାରୁଛି ତାର ଯାହା ବି ସବୁ ଅଛି ସେ ଗୀତ ଶୁଣିବା ଦ୍ୱାରା ମୋର ମନକୁ ବହୁତ ଖୁସି ମିଳେ